ଆମେ ସିଲେଇ କାମ୍ କରୁଥିଲୁଁ ଓ ଘରର୍ କାମ ବି ମଧ୍ୟ କର୍ବାକେ ପଡ଼ୁଥିଲା ଘରର୍ କାମ୍ ନାଇ କଲେ ବି ତ ନାଇ ଚଲେ ଆମେ କୁକୁଡ଼ା ଡ଼କାନୁ ଉଠିକରି ବ୍ୟାୟାମ୍ କର୍ବାକେ ପଡ଼ୁଥିଲା ବ୍ୟାୟାମ୍ କଲାପରେ ଯାଇକରି ଖେତର୍ କାମ୍ ଚାଷ୍ ବାସ୍ ଯେନ୍ ଦିନ ଯେନ୍ କାମ୍ ପଡ଼୍ଲା ସେ କାମ୍ କର୍ବାର୍କେ ପଡ଼ୁଥିଲା ଆସିକରି ସେଠୁ ଆସିକରି ଆମେ ଗାଧିକରି ନାସ୍ତାପାନି କଲାପରେ ଆମେ ଦୁକାନ୍କେ ଯିମୁ ଦୁକାନ୍କେ ଗଲାପରେ ଟେଲର୍ କାମ୍ ଆଗ ଅଧା ଘଣ୍ଟା ଥଣ୍ଡା ଦିନ ଆମ୍କେ ଅଧା ଘଣ୍ଟା ଲାଗ୍ସି ମେସିନ୍ ସଫା କର୍ବାର୍କେ ମେସିନ୍ ସଫା କଲେ ଟିକେ ଖରା ବାଜ୍ଲେ ସେ ଗରମ୍ ହେଲେ ମେସିନ୍ ଠିକ୍ ଚାଲ୍ସି ମେସିନ୍ ଚାଲ୍ଲା ପରେ ଦୁକାନ୍ ଖୁଲ୍ମୁ ଧୁପ୍ଖାଡ଼ି ଅଗର୍ବତୀ ଦେଲାପରେ ପୂଜାପାଠ୍ କରିକରି ଦୁକାନ୍ ଖୁଲ୍ଲା ପରେ ଗ୍ରାହାକ୍ ମାନେ ଆସ୍ବେ ପେଣ୍ଟ୍ ସାର୍ଟ୍ ସିଲାବାକେ ପଡ଼୍ବା ପେଣ୍ଟ୍ ସାର୍ଟ୍ ସିଲେଇକରି ଫେର୍ ଘର୍କେ ବାର ଏକ୍ ବଜେ ଖାଇଯିମୁ ଖାଇଗଲା ପରେ ଘରେ ଖାଇକରି ଫେର୍ ଘରର୍ କାମ୍ ଭଲ୍ମନ୍ଦ୍ ଟିକେ ନି ବୁଝ୍ଲେ ଘରର୍ ଟା ନି ଚଲେ ଘରେ କା'ଣା ଅଛେ କା'ଣା ନାଇ ସେଟା ଖଞ୍ଜାବାଡ଼ି ଆମ୍କେ କର୍ବାର୍କେ ପଡ଼ୁଛେ ତା'ର୍ପରେ ସେଟା କରିକରି ଫେର୍ ଆର୍ ଦୁଇ ବଜେ ତିନ୍ ବଜେ ଆସ୍ଲା ପରେ ଇନେ ଗ୍ରାହାକ୍ ଫିର୍ ଲାଗିଥିବେନେ ଇନେ ଗ୍ରାହାକ୍ର କଥା ବୁଝ୍ମୁ ସବ୍କର୍ ପେଣ୍ଟ୍ ସାର୍ଟ୍ ଯା'ର୍ଟା ସିଲା ହେଇଥିଲା ଦେମୁ କା'ର୍ କପ୍ଡ଼ା ନେଇକରି ନାପ୍ମୁ ନାପ୍ଲା ପରେ ସେ କାମ୍ ବି ଆମ୍କେ କର୍ବାକେ ପଡ଼ୁଛେ ସେଟା ରାତିରେ ଆଠ୍ ନଅ ଦଶ୍ ବି ବାଜିଯିବା ତା'ର୍ପରେ ଘର୍କେ ସନ୍ଧ୍ୟା ହେଲେ ଯିମୁ ଘର୍କେ ଗଲେ ଫେର୍ ସେନେ ଖାନାପିନା ଖାଇକରି ଯେନ୍ଟା ଆମେ ସିଲେଇ ଥିମୁ ଏବେ ସିନା ଆମର୍ କାଚ୍ ମେସିନ୍ ବାହାର୍ଲା ଆଗେ ନି ଥାଇ କାଚ୍ ମେସିନ୍ କାଚ୍ ମେସିନ୍ନୁ ଏବେ ସୁବିଧା ହେଲା ଆମେ କାଚ୍ କରୁଛୁଁ ଇ ସବୁ କରିକରି ମୁଇଁ ଉପକୃତ ହେଇଛେଁ